ହ୍ୟାଲୋ ସାର୍ ମୁଁ କହୁଛନ୍ତି ମୁଁ ପାଖ ଗାଁ ଗାଁରୁ କହୁଛିି ମୋତେ ଖାଇବା ପାଇଁ ବିଭିନ୍ନ ପ୍ରକାର ଲିଷ୍ଟ ଦରକାର ଅଛି ସେଇ ଲିଷ୍ଟ ଗୁଟେ ହେଲା ଭାତ ଡ଼ାଲି ଚିକେନ୍ ବିରିୟାନି ଇତ୍ୟାଦି ମୁଁ ଖାଇବାକୁ ଚାହୁଁଛି ଆପଣଙ୍କର ସେସବୁ ଠିକ୍ ଭାବରେ ମୋତେ ମଳିପାରିବ ମୁଁ ଆମ ଲୋକେସନ୍ ହେଲା ଗୋବାର ଆମ ଗୋବରାରେ ଥିବା ନୂଆପଡ଼ା ଗ୍ରାମରେ ମୁଁ କହୁଛି ନୂଆପଡ଼ା ଗଣେଶ ମଣ୍ଡପ ପାଖରେ ଆମ ଗଣେଶ ମଣ୍ଡପ ଆମ ଘର ଓ ଆପଣ ଆପଣ ସେଇଠୁ ଖାଇବା ଅର୍ଡ଼ର୍ କରିଦିଅ ଅର୍ଡ଼ର୍ ମୁଁ ନେଇଛି ଆଣିି ଘରେ ଡ଼େଲିଭରି କରିଦେବେ ଆଉ ସନ୍ଧ୍ୟା ବେଳକୁ ମୁଁ ଯାଇ ସେଇ ମୋର ବିଲ୍ର ସବୁ ସମାଧାନ କରିବି ଆଉ ଆଉ ସେଇଠି କ'ଣ କ'ଣ ରୋଷେଇ ହୁଏ ନାହିଁ ଚାହୁଁଛି ପଚାରିବାକୁ ଚାଁ ଚାହୁଁଛି ସେଇଠି ଗଲେ ମୁଁ ସବୁ ଠିକ୍ ଭାବରେ ପଚାରିବାକୁ ଚାହିଁବି ଆଉ ସେଇଠି ଖାଇବାକୁ ଠିକ୍ଠାକ୍ ହୋଇଥାଏ ଆଉ ସେଇଠି କେତେ ଟଙ୍କା ପଇସା କ'ଣ ହବ ମୁଁ ଜାଣିବାକୁ ଚାହେଁ ସେଇଠି ଗଲେ ଠିକ୍ ଭାବେ କଥା ହେବି